ଗଣେଶ ମୂର୍ତ୍ତି ସରସ୍ୱତୀ ମୂର୍ତ୍ତି ବିଶ୍ୱକର୍ମା ପୂଜା ଏ ସବୁଠି ମୂର୍ତ୍ତିମାନ ତ ମୁଇଁ ବନାସି ଆଉ ଆମର ବି ପାଖେଁ ଯେତ୍କି ବି ଗାଁ ଅଛନ୍ ଆମର୍ ପାଖାପାଖି ଅଛନ୍ତି ଦଶ ପନ୍ଦର କୋଡ଼ିଏ କିଲୋମିଟର ଭିତରେ ବି ଆଉ ତାନୁ ବାହାରେ ବି ଲୋକ୍ମାନ ମଗେଇ ଆସନ୍ ମୂର୍ତ୍ତି ଲାଗି ବହୁତ ଆଗରୁ ସେ କଣ୍ଟାକ୍ଟ କରସନ୍ ଯଦି ସେମାନେ ଆଗରୁ କଣ୍ଟାକ୍ଟ ନ ଦେଲେ ସେମାନେ ନାଇଁ ଯଦି କରି ପାରିବେ ବୋଲେ ନିରାଶ ହୋଇ ପଲେଇ ଯାଇସନ୍ ମନୁ ତା' ବୋଲେ ଇ ପାଖେ ମୋର ରୁମ୍ଟା କଲାକାରଟେ ନୁ ମୁଁ ଯେନ୍ତା ତିଆରି କର୍ସି ସେନ୍ତା ଫିନିସିଗିଂ ହିସାବରେ ସେମାନେ କେହି ନାଇଁ ତିଆରି କରିପାରନ୍ ଆଉ ମାଟି ମୂର୍ତ୍ତିମାନ ହିଁ ମୁଁ ଏଇଟା କରିଛି ଆଉ ସରସ୍ୱତୀ ପୂଜା ଲାଗି ଆଉ କିଛି ଯିଏ ବି ଯେମ୍ତି ମୂର୍ତ୍ତି କହିସି ମୁଁ ସେ ମୂର୍ତ୍ତିମାନେ ମନରେ ଲୁଚିଛି ମୋ ଆଖି ଆଗରୁ ସେଇଟା ମୋତେ କହିବାରକେ ହେଲେ ମୁଁ କରୁସି ଆଉ ବିନା ଏଇଟା ତି ତ ନାଇଁ କରିହେବ ନା ବାକି ସରସ୍ୱତୀ ପୂଜା ଗଣେଶ ପୂଜାକେ ଆଉ କିଛି ବି ହେଲା ଏ ସବୁଥିରେ ମୁଁ ଏ କଣ୍ଟାକ୍ଟରେ ମୁଁ ରଖ୍ସିଁ ଆଉ ଏ ସବୁ ଜିନିଷ ସେ ଆଗରୁ ଯାଇଁ କଣ୍ଟାକ୍ଟ କଲେ ଯାଇକି ହେଇପାରବ ନହେଲେ ନାଇଁ ହେଇପାରେ